ଓଡ଼ିଶା ସରକାର ଆମର ମାନଙ୍କର ଯୋଉ ଓଡ଼ିଶାର ଅନେକ ଲୋକଙ୍କୁ ସେ ସାହାଯ୍ୟ ପାଇଁ ସବୁ ସମୟରେ ନିଜର କର୍ତ୍ତବ୍ୟ ପାଳନ କରି ଚାଲୁଛନ୍ତି ନବୀନ ସରକାର ଯାହାକି ଆମ ଓଡ଼ିଆ ମାଟିର ଗର୍ବ ସେ ସବୁ ସମୟରେ ବୁଢ଼ା ବୁଢ଼ି ଲୋକମାନଙ୍କୁ ଆଉ ଯୁବପିଢ଼ିମାନଙ୍କୁ ଆଗ ଆ ନବା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କର ବହୁତ ସମୟ ଦେଇକି ନିଜର ସାହାଯ୍ୟ ଚାର କରୁଛନ୍ତି ସ୍ୱାସ୍ଥ୍ୟ କହିଲେ ସେ ବୁଢ଼ାବୁଢ଼ି ଆଉ ଅନେକ ଲୋକଙ୍କୁ ସାହାଯ୍ୟ ନିଅନ୍ତି ହସ୍ପିଟାଲକୁ ସୁବିଧା ପାଇଁ ଏଭଳିଆ ଯୋଗାଇଛନ୍ତି ଆଉ କରେ ସୁବିଧା ବି ଏବୁଲେବୁଲ କରିଦେଇଛନ୍ତି ଆ ସବୁ ଆମ ସୁବିଧା ପାଇକି ଖୁସି ଆଉ ଘର ସହିତ ଆମ ସରକାରକୁ ଧନ୍ୟବାଦ ଯାହାକି ସବୁଯୋଜନାର ସେ ଲାଭ ମଧ୍ୟ ଓଡ଼ିଶାର ଲୋକବାସିନ୍ଦାକୁ ସେ ଯୋଗାଇ ଦେଇଛନ୍ତି ଆଉ ସେଟା ପାଳନ ବି ଭଲ ଭାବରେ କରି ଚାଲିଛନ୍ତି ଆଉ ଯୁ ସୁବିଧା କହିଲେ ଏହା ପ୍ରାୟତଃ ଅନେକ ଜାଗାରେ ସୁବିଧା ମିଲୁଛି ଆଉ ନ ଜାଗା ନଯାଇଥିବା ଜାଗାକୁ ବି ସେମାନେ ଯାଇକି ନିଜର କାରୁ କାର୍ଯ୍ୟ କରିକି ରୋଗୀମାନଙ୍କ ସେବା ପାଇଁ ସେମାନେ ନିଜେ ହାରିନାହାନ୍ତି ଆଉ ବଡ଼ ବଡ଼ ହସ୍ପିଟାଲ ବହୁତ ରାଜ୍ୟ ମାନଙ୍କରେ ଖୋଲିଛନ୍ତି ଆଉ ଏହା ଦେଖିକି ଆମ ରାଜ୍ୟରେ ବି ଆମ ସରକାର ବହୁ ଜାଗା ଜିଲ୍ଲାମାନଙ୍କରେ ବଡ଼ ବଡ଼ ହସ୍ପିଟାଲ ଖୋଲିକି ସେ ଜାଗାର ଲୋକ ବାସିନ୍ଦା ମାନେ ନିଜର ସୁବିଧା ପାଇକି ଜୀବନଯପନ କରିବା ପାଇଁ ବଡ଼ ବଡ଼ ହସ୍ପିଟାଲ ଖୋଲିଛନ୍ତି ଆଉ ସେ ସୁବିଧା ବି ମିଲିପାରୁଛି ଏହା ଏକ କର ବ ପଦକ୍ଷେପ ଆ ଯୋଜନାମାନଙ୍କର ସବୁ ଖୁସି ଯୋଜନା ଯୋଉଟାକି ନବୀନ ସରକାର ଦୁଇ ହଜାର ମସିହାରୁ ଏବେ ପର୍ଯ୍ୟନ୍ତ ଯୋଉଟା ଚାଲି ସେଇଟା ପାଳନ କରିଛନ୍ତି ଆଉ ଛୋଟ ଛୁଆମାନଙ୍କର ଖୁସି ଆଉ ତାଙ୍କର ଯୋଉ ଜାଗରୁତ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ସେ ପାଳନ କରିବାରେ ଚାହିଁଛନ୍ତି ଆଉ ବୁଢ଼ା ବୁଢ଼ୀ ମାନେ ପିଲା ଛୁଆମାନେ ମରିଯାଇଥିଲେ ହସ୍ପିଟାଲ ବାବଦରେ ଆଉ ପୁଅ ଜାଗାରେ ବି ରାସ୍ତା ଘାଟରେ ସେରା ବି ସେମାନେ ଭଲ ଭାବରେ କାମକୁ ଘର ପାଖରେ ନେଇକି ସେଇ ମୁରଦାଲକୁ ଓଡ଼ିଆ ଘରର ସୁବିଧା ଦେଇଛନ୍ତି ଯୋଉ ଜାଗାରେ ଯି ଆଣା ହେଲେ ସେଟାକୁ ଘରେ ସେମାନେ ନେଇ ଦେଉଛନ୍ତି

ଶକ୍ତି ମିଶନଶକ୍ତି କେ ଆଉ ଅନେକ ଅନେକ ଯୋଜନା ଖୋଲିକି ନାରୀ ଶିକ୍ଷା ପୁଅମାନଙ୍କ ପାଇଁ ଆଉ ବୃଦ୍ଧାମାନଙ୍କ ପାଇଁ ସୁବିଧା ସୁ ଦେଛନ୍ତି ବୃଦ୍ଧାମାନଙ୍କ ପାଇଁ ଯେକୌଣସି ସମୟରେ ସେମାନେ ପ୍ରାଣତ୍ୟାଗ କଲେ ସେମାନଙ୍କୁ ପଇସା ବି ଦୁଇ ତିନି ଲକ୍ଷ ଟଙ୍କା ସେମାନେ ନିଜର କିଛି ଖର୍ଚା ଘରର ପରିସ୍ଥିତି ଶନେ ଉଠେଇ ପାରିବେ ବୋଲି ସରକାର ମରିଗଲା ପରେ ବି ସେମାନଙ୍କୁ ପଇସା ଦଉଛନ୍ତି ଆଉ ସବୁଶକ୍ତି ମିଶନଶକ୍ତି ସ୍ୱାସ୍ଥ୍ୟକେନ୍ଦ୍ର ସବୁ ମାନାଙ୍କଠାରୁ ସବୁ ସୁବିଧା ଏବେ ମିଳିପାରୁଚେ ଯାହାକି ନିଜର ଶଘୀତ ଯୋଗ୍ୟ ହୋଇଥିବାରୁ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଦିଆଯାଉଛି